ହ୍ୟାଲୋ ଗଡ଼୍ପତି ରେଷ୍ଟୁରାଣ୍ଟ୍ରୁ କହୁଥିଲେ କି ହଁ ମୁଁ ଯାହା ତ ଅର୍ଡ଼ର୍ କରିଥିଲି ସବୁ ତ ନେ ପହଁଚି ବିରିୟାନୀ ଅର୍ଡ଼ର୍ ହେଇଥିଲା ଆଉ ଢୋସା ଅର୍ଡ଼ର୍ ହେଇଥିଲା ଆଉ ସେ ମାନେ ସେ ମାନେ ରସଗୋଲା ବି ଅର୍ଡ଼ର୍ ହେଇଥିଲା ଏସବୁ କିଛି ତ ନା ଆସି ଦେଖନ୍ ଟିକେ ଆପଣ ଚେକ୍ କରୁନ୍ ଆର୍ ପଠଉନ୍

ନା ନାଇଁ ଇସବୁ ଅର୍ଡ଼ର୍ କରିକିରି ମୁଇଁ ହେନ ଏକେସାର ଫୋନ୍ପେ ବି କରିଦେଇଥିଲି ପଏସା ଆଉ ବାକି ତ କେତେ ସାମାନ୍ ଆଇଛେ କେତେ ନେ ଆସି ହଁ କାର୍ଟୁନ୍ ଖୋଲାହେଇକି ଦେଖିଲା ବେଲ୍କେ କାଇଚେ ବାକି ସାମାନ୍ ତ ସର୍ଟ୍ ଅଛେ ମୁଇଁ ୟାଡ଼ୁ ହିସାବ୍ ପଠଉଚେ ବାକି ରିଟର୍ଣ୍ଣ୍ କରୁନ୍ ରିଟର୍ଣ୍ଣ୍ ବେଲେ ମାନେ ପାର୍ସଲ୍ କରୁନ୍ ଇଆଡ଼େ ହଁ ପାର୍ସଲ୍ କରୁନ୍ ଯାହାସବୁ ବାକି ଅଛି ବିରିୟାନୀ ନେଆସି ରସ୍ଗୁଲା ନିଆସି ଢୋଷା ନେଆସି ହଁ ଆଉ ଶିଙ୍ଘାଡ଼ା ବି ନେଆସି ହଁ ହଁ ସରି ସରି ସିଙ୍ଗାଡ଼ା ବି ନିଆସି ଶିଙ୍ଘାଡ଼ା ବି ଅର୍ଡ଼ର୍ କରାହେଇଥିଲା ଦେଖୁନ୍ ଆଉ ସବୁ ପହଞ୍ଚେଇ ଦଉନ୍ ସନ୍ଧ୍ୟା ତକ୍ ପହଞ୍ଚେଇ ଦଉନ୍